ମୁଇଁ ବହୁତ୍ଟେ ଚିତ୍ରାଙ୍କନ ଶ୍ରେଣୀ ନେଇଚେଁ ଛୋଟ୍ ବଡ଼୍ ସମସ୍ତଙ୍କୁ ଚିତ୍ର ଶିଖେଇଚେଁ ମୋର୍ନୁ ଚିତ୍ର ଶିଖିକି ବହୁତଟେ ଚିତ୍ରକର୍ ହେଲନ ମତେ ଚିତ୍ରକର୍ ହେବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ମୋର ମନର୍ ଭାବ୍କେ ଚିତ୍ର ମାଧ୍ୟମ୍ରେ ପ୍ରକାଶ୍ କର୍ସିଁ ବହୁତ୍ ଗୁଡ଼ିଏ ଛୁଆକୁ ଚିତ୍ର ଶିଖେଇକି ବଡ଼୍ ମନୁଷ୍ କଲିନ